ମୁଁ ଡଭ୍ର ଗୋଟିଏ କ୍ରିମ୍ଟା କିଣିଛି ଭିଟାମିନ୍ ସି'ର ଯାହା ମୁଁ କିଛି ଦିନ ବ୍ୟବହାର କରିବା ପରେ ମୁହଁ ପୁରା ନାଲି ହେଇଯାଇଛି ଯାହା ବହୁତ କୁଣ୍ଡଉଥିଲା କେତେଦିନ ତା'ପରେ ମୁଁ ଡ଼ାକ୍ତରଙ୍କୁ ଦେଖେଇଛି ଯାହାକୁ ଆମେ ସ୍କିନ୍ ଡ଼କ୍ଟର୍ କହୁ ତାଙ୍କୁ ଦେଖେଇଲା ପରେ ତାଙ୍କେ ତାଙ୍କେ କିଛି ମେଡ଼ିସିନ୍ ଲେଖିକି ଦେଲେ ଯାହା ମୁଁ ଏବେ ଯାଏ ଲଗଉଛି ଗୋଟେ ସାତଶହ ଆଠଶହ ଟଙ୍କାର କ୍ରିମ୍ଟା ଲଗେଇଲା ପରେ ଯଦି ମୁହଁରେ ଏମିତି ନାଲି ହେଇଯାଇ ହେଇଯିବ ତାହେଲେ ଏହି କ୍ରିମ୍ କାହିଁକି ଆମେ ୟୁଜ୍ କରିବା ଯାହାକି ମୁହଁ ଖରାପ୍ କରି ଦେଉଛି ସେ ଏଇଟା ପାଇଁ ମୁଁ କହିବାକୁ ଚାହୁଁଛି ଯେ ଏହି କ୍ରିମ୍ ଆଉ କିଏ ଲଗାନ୍ତୁ ନାହିଁ ଯାହାକି ଆମ ମୁହଁକୁ ଖରାପ୍ କରିଦେଇପାରେ ଯାହା ପାଇଁ ଡ଼କ୍ଟର୍ ପାଖକୁ ଯିବାକୁ ପଡ଼ୁଛି ଏହିସବୁ କ୍ରିମ୍କୁ ଆମେ ଲଗେଇବା ନାହିଁ ଯାହାକି ଆମ ମୁହଁ ପାଇଁ ବହୁତ ବିପଦଜନକ ହେଇପାରେ କାହିଁକିନା ମୁଁ ଲଗେଇଲା ପରେ ଯଦି ମୋ ଫେସ୍କୁ ଏମିତି ହେଇପାରେ ତାହେଲେ ଆଉ କେତେ ଜଣ ୟୁଜ୍ କଲା ପରେ ସେମାନଙ୍କର ବି ସେମ୍ ହେଇପାରେ ତ ଯାହା ପାଇଁ ମୁଁ କହିବାକୁ ଚାହୁଁଛି ଯେ ଏହି କ୍ରିମ୍କୁ ଆଉ କିଏ ବ୍ୟବହାର କରନ୍ତୁ ନାହିଁ ଯଦି କରୁଛନ୍ତି ଟିକେ ଦେଖିଚାହିଁ କରିବେ ଆଉ